ହ୍ୟାଲୋ ହଁ କ'ଣ ହେଲା କ'ଣ ହୋଇଥିଲା

ହଁ କିଏ କିଏ ନେଇଛନ୍ତି ଡା ଡାକ୍ତର କ'ଣ କହିଲେ ଏବେ ମେଡ଼ିକାଲ ରେ ଅଛନ୍ତି ନା ଘରକୁ ଆସିଲେଣି ଘରକୁ ଆସିଲେଣି ଘରକୁ ଆସିଲେଣି ହଉ ହଉ ମୁଁ ପିଲାମାନଙ୍କୁ ଧରିକି ନନା ଙ୍କୁ ଧରିକି ଯିବି ଆଉ ନନା ଯାଇଛନ୍ତି ଆସନ୍ତୁ ନନା କାମ କୁ ଯାଇଛନ୍ତି ଆସନ୍ତୁ ନନା ଆଉ ଆସିଲେ ସାଙ୍ଗ ହୋଇକି ପିଲାମାନଙ୍କୁ ଧରିକି ଯିବି ଆଉ ହଁ ହଁ କାନ୍ଦୁଛନ୍ତି ମନ ଦୁଃଖ ଲାଗୁଛି ବା ଜେଜେମା ଙ୍କୁ ଏବେ ଯାଇଥିଲି ଦେଖିକି ଆସିଥିଲି ଆଉ ଏମିତି ହେଲା ଆଉ ଏତେ ଭଲ ଥିଲେ ଖରା ପ୍ରବଳ ଗରମ ହେଉଛି କି ଓହୋ ଅଂଶୁଘାତ ରେ ଯାଇଛନ୍ତି ନାଁ ହଁ ଆଉ ଭାଇ ହେରିକା ଘରେ ଅଛନ୍ତି ଆମେ ଆସିବୁ ସେ ନନା ଆସନ୍ତୁ ନନା ଆସିଲେ ପିଲା ମାନେ ସ୍କୁଲ ଯାଇଛନ୍ତି ସ୍କୁଲ ରୁ ଆସନ୍ତୁ ସମସ୍ତେ ସାଙ୍ଗ ହୋଇକି ଆମେ ଯିବୁ ହଉ ଠିକ୍ ଅଛି ନେଇକି ଯିବି ଆଉ ଆଉ ହଁ ଜେଜେବାପା କ'ଣ କରୁଛନ୍ତି କାନ୍ଦୁଛନ୍ତି ଓହୋ ଆଉ ବାପା ଠିକ୍ ଅଛନ୍ତି ନା ବାପା ବି କାନ୍ଦୁଛନ୍ତି ନା ହଁ ମୋତେ ବହୁତ କାନ୍ଦ ଲାଗୁଛି ଝିଅ ବହୁତ ମନ ଦୁଃଖ ଲାଗୁଛି ଆଉ ତୁ ଚିନ୍ତା କରନା କାନ୍ଦ କନ୍ଦା କନ୍ଦି କରିବୁନି ଓହୋ ହଉ ରଖ ମୁଁ ଯିବି ଆଉ ଯାଇକି ପହଞ୍ଚିବି